ଓଡ଼ିଶାରେ ଅନେକ ପ୍ରମୁଖ କବି ଅଛନ୍ତି ଯେମିତିକି ରାଧାନାଥ ରାୟ ବ୍ୟାସକବି ଫକୀରମୋହନ ସେନାପତି ଉତ୍କଳମଣି ଗୋପବନ୍ଧୁ ଦାସ ସେ ଗୋପବନ୍ଧୁ ଦାସ ସେ ଦେଶର ସେବାରେ ନିଜକୁ ମନପ୍ରାଣ ଦେଇ ଥିଲେ ଦେଇଛନ୍ତି ପ୍ରାୟ ବନ୍ୟା ଦୁର୍ଭିକ୍ଷ ସମୟରେ ସେ ଗ୍ରାମେ ଗ୍ରାମେ ସବୁ ବୁଲି ଲୋକମାନଙ୍କର ସେବା କରି ଲୋକମାନଙ୍କର କ୍ଷୁଦା ମେଣ୍ଟାଇଛନ୍ତି ପାଖରେ ନେଇକି ବନ୍ୟା ସମୟରେ ଚାଉଳ ଚୁଡ଼ା ବିଭିନ୍ନ ପ୍ରକାର ସାମାନ ସାମଗ୍ରୀ ନେଇ ପହଁଚାଇଛନ୍ତି ଦେଶର ସ୍ୱାଧୀନତା ଆନ୍ଦୋଳନ ସେ ନିଜକୁ ଯୋଗ ଦେଇଥିଲେ ସେଥିପାଇଁ ସେ ବହୁତ ଥର ବି ଜେଲ୍ ବି ଯାଇଥିଲେ ଦୈନିକ ଆମ ଜୀବନଯାପନ ପ୍ରତିଦିନ ଲୋକଙ୍କ ପାଖରେ ଦେଶ ବିଦେଶ ଖବର ଜଣାଇବା ପାଇଁ ସେ ଦୈନିକ ଖବରକାଗଜ ମଧ୍ୟ ପ୍ରତିଷ୍ଠାତା କରିଥିଲେ ସମାଜ ତାଙ୍କ ଦ୍ୱାରା ହିଁ ପ୍ରତିଷ୍ଠାତା ସମାଜ ତାଙ୍କ ଦ୍ୱାରା ଏ ସମାଜ ସାମ୍ବଦିକ ସମାଜ ପେପର ତାଙ୍କ ଦ୍ୱାରା ହିଁ ପ୍ରତିଷ୍ଠିତ ହେଇଛି ସେ ଜଣେ ବହୁତ ପ୍ରମୁଖ କବି ତାଙ୍କ ଦ୍ୱାରା ଅନେକ ଲୋକ ଦେଶପାଇଁ ସେ ଅନେକ କିଛି ବଳିଦାନ ଦେଇଛନ୍ତି ନିଜକୁ